ଆମ ଅଞ୍ଚଳରେ ସୁନାଖାଳାରେ ଶୁଖୁଆ ପ୍ରସିଦ୍ଧ ଏଵଂ ନୟାଗଡ଼ର ଛେନାପୋଡ଼ ପ୍ରସିଦ୍ଧ ରଣପୁରରେ ଜଗନ୍ନାଥ ମନ୍ଦିର ଅବସ୍ଥିତ ଆମର ମଣୀନାଗଶ୍ୱରି ମଧ୍ୟ ଠାକୁରାଣୀ ସିଏ ବି ଅଛନ୍ତି ସେଠାକୁ ଲୋକ ମାନେ ବହୁ ଦେଶଦେଶାନ୍ତରରୁ ଦେଖିବା ପାଇଁ ଦର୍ଶନ କରିବା ପାଇଁ ମଧ୍ୟ ଆସନ୍ତି ଜଗନ୍ନାଥ ମନ୍ଦିର ମଧ୍ୟ ବୁଲନ୍ତି ନୟାଗଡ଼ରେ ସରଣକୁଳର ଲଡ଼ୁବାବା ମନ୍ଦିର ଉପସ୍ଥିତ ବାହାର ଦେଶର ବହୁ ପର୍ଯ୍ୟଟକ ମାନେ ନୟାଗଡ଼ ବୁଲିବାକୁ ଆସନ୍ତି ଲଡୁବାବା ଦର୍ଶନ କରି ଫେରିବା ବାଟରେ ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼ ଗୋଟିଏ କେଜିର ଦାମ ଚାରିଶହ ଟଙ୍କାରେ କିଣି ନିଅନ୍ତି ସୁନାଖଳାରୁ ବିଶ୍ଵବିଖ୍ୟାତ ଶୁଖୁଆ କିଣନ୍ତି ଦର ତାର ଦାମ ପାଞ୍ଚଶହ ଟଙ୍କାରୁ ହଜାର ଟଙ୍କା ମଧ୍ୟରେ ଥାଏ ପର୍ଯ୍ୟଟକ ମାନେ ଖୁସିରେ କିଣିକି ନେଇକି ଯାଆନ୍ତି